ଖୋର୍ଦ୍ଧା ଜିଲ୍ଲା ଆମ ଓଡ଼ିଶାର ଏକ ଅନ୍ୟତମ ଜିଲ୍ଲା ଅନ୍ୟତମ ଜିଲ୍ଲା ହେବା ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଜିଲ୍ଲା ଏକ ଜନବହୁଳ ଜନବହୁଳ ଅଞ୍ଚଳ ବି ଜନବହୁଳ ଅଞ୍ଚଳ ହେତୁ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସାଂସ୍କୃତିକ ପର୍ବ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ ପରମ୍ପରା ଦେଖାଯାଏ ଖୋର୍ଦ୍ଧା ଜିଲ୍ଲାରେ ଆମର ସାଂସ୍କୃତିକ ପର୍ବମାନ ସବୁ ସାଂସ୍କୃତିକ ପର୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ନୃତ୍ୟ ଯେପରିକି ଓଡ଼ିଶୀ ଓଡ଼ିଶୀ ସମ୍ବଲପୁରୀ ଏଇ ସବୁ ନୃତ୍ୟ ସବୁ ଦେଖାଯାଏ ତାପରେ ଆମର ସେ ପର୍ବପର୍ବାଣି ସବୁ ଓଡ଼ିଶାରେ ଖୋର୍ଦ୍ଧା ଜିଲ୍ଲାରେ ପର୍ବପର୍ବାଣି ବହୁତ ପ୍ରକାର ହୁଏ ତା ତାହା ମଧ୍ୟରୁ ମୁଖ୍ୟ ପର୍ବ ହେଉଛି ଆମ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ହେଉଥିବା ଗଣେଶ ପୂଜା ପର୍ବ ଗଣେଶ ପୂଜା ପର୍ବ ହେଉଛି ଆମ ଓଡ଼ିଶା ପ୍ରସିଦ୍ଧ ଆଉ ଖୋର୍ଦ୍ଧାର ଓଡ଼ିଶା ପ୍ରସିଦ୍ଧ ହେଉଛି ଗଣେଶ ପୂଜା ପର୍ବ ତା' ସଙ୍ଗେ ଆଉ ହେଉଛି ଲକ୍ଷ୍ମୀ ପୂଜା ବି ହେଉଛି ଲକ୍ଷ୍ମୀ ପୂଜା ଖୋର୍ଦ୍ଧାରେ ବି ବହୁତ ପ୍ରସିଦ୍ଧ ଆଉ ଲକ୍ଷ୍ମୀ ଲକ୍ଷ୍ମୀ ପୂଜା ପରେ ଲକ୍ଷ୍ମୀ ପୂଜା ପରେ ହେଉଛି ଦୂର୍ଗା ପୂଜା ରଥଯାତ୍ରା ଏଇ ସବୁ ପୂଜା ହେରିକା ସବୁ ଆମ ଖୋର୍ଦ୍ଧା ଜିଲ୍ଲାରେ ହେଉଛି ଏହିପରି ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ଗୁଡ଼ିକ ଆମ ଖୋର୍ଦ୍ଧା ଜିଲ୍ଲାରେ ହୋଇଥାଏ